ଖରାଦିନ ପାଇଁ ଗଛ ଗୁଡ଼ିକକୁ ପାଣି ଦେବା ପାଇଁ ପଡ଼େ ଗଛର ଉପରେ ଘୋଡ଼ାଇବାକୁ ପଡ଼ିଥାଏ ସଦାବେଳେ ତାହାକୁ ଯତ୍ନ ନେବାକୁ ପଡ଼ିଥାଏ ବର୍ଷା ଦିନେ ଗଛ ପାଣି ଦେବାକୁ ପଡ଼ିନଥାଏ ଶୀତଦିନେ ପୋଷା ପୋଷି ସବୁ କରିବାକୁ ପଡ଼େ ପଡ଼ିକି ୟେ କରେ